ଆମ ଅଞ୍ଚଳର ଷ୍ଟାଡିୟମରେ କ୍ରିଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତ ସୁବିଧା ରହିଛି ଯେପରିକି ଖେଳପଡ଼ିଆ ଖେଳପଡ଼ିଆରେ ଛାତ୍ରମାନଙ୍କ ପାଇଁ କ୍ରିଡ଼ା ଖେଳିବା ପାଇଁ ମଧ୍ୟ ସ୍ଥାନ ରହିଚି ଏବଂ ଲୋକ ବାହାର ଲୋକମାନଙ୍କ ପାଇଁ ମଧ୍ୟ ଖେଳି ପାରିବେ ଏବଂ କ୍ରୀଡ଼ାରେ ଭାଗ ନେଇପାରିବେ